ଲୋକମାନଙ୍କର ବହୁତ ଭିନ୍ନ ଭିନ୍ନ ପସନ୍ଦର ମାଛ ଅଛି ସେମାନେ ଖାଇଥାନ୍ତି କିନ୍ତୁ ମୋର ରୋହି ମାଛ ବହୁତ ପସନ୍ଦ କାରଣ ସେଥିରେ କଣ୍ଟା ନଥାଏ ମୋତେ ଟିକିଏ ଖାଇବାକୁ ଭଲଲାଗେ ଏବଂ ରୋହି ମାଛ ପେଟି ମାଛ ଖାଇବାକୁ ମୋତେ ବହୁତ ଭଲଲାଗେ ବଡ଼ ମାଛ ଯେହେତୁ କଣ୍ଟା ନଥାଏ ସେଇଟା ମୋତେ ଖାଇବାକୁ ଭଲଲାଗେ ରୋହି ମାଛର ବିଭିନ୍ନ ପ୍ରକାର ଆଇଟମ୍ ମଧ୍ୟ ସେଥିରୁ ତିଆରି ହେଇପାରିବ ଏବଂ ସେଥିରୁ ବହୁତ ପ୍ରକାର ଭିଟାମିନ୍ ଅଛି ଏବଂ ଆଜିକା ସମୟରେ ନଈ କେନାଲରୁ ମାଛ ଧରି ଖାଇବା ଯେତିକି ସ୍ୱାସ୍ଥ୍ୟ ପକ୍ଷେ ହିତକାରକ କିନ୍ତୁ ବାହାରୁ ଯେଉଁ ଆନ୍ଧ୍ରାରୁ ମାଛ ମାଛ ଆସୁଛି ସେଥିରେ ମେଡ଼ିସିନ୍ ଦେଇ ଦେଉଛନ୍ତି ସେ ଯେଉଁ ମାଛ କିଭଳି ଶୀଘ୍ର ବଢ଼ିଯିବ ଏବଂ ଅଧିକ ରେଟ୍ରେ ଶୀଘ୍ର ବିକ୍ରି ହେଇପାରିବ ସେଥିପ୍ରତି ଲୋକ ବହୁତ ସଚେତନ ବି ବହୁତ ପ୍ରକାର ନୀତିନିୟମ ଅଛନ୍ତି କିନ୍ତୁ ସାଧାରଣ ଗାଡ଼ିଆରୁ ଆମେ ମାଛ ଚାଷ କରି ସେଇଠି ଗୋବର କମ୍ପୋଷ୍ଟ୍ ପକେଇ ମାଛ ଉତ୍ପାଦନ କରି ଖାଇବା ସ୍ୱାସ୍ଥ୍ୟ ପକ୍ଷେ ବହୁତ ଭଲ ହିତକର ହେଇଥାଏ ମୋତେ ରୋହି ମାଛ ଖାଇବାକୁ ବହୁତ ଭଲ ଲାଗେ ରୋହି ମାଛ ମୋର ବହୁତ ପସନ୍ଦ